ଆମ ଓଡ଼ିଆ ଭାଷାର ଏମିତି କିଛି ଆକର୍ଷଣୀୟ ଶବ୍ଦ ଅଛି ବାକ୍ୟ ଅଛି ଯେମିତି ଫମ୍ପା ମାଠିଆର ଶବ୍ଦ ବେଶୀ କଣ୍ଟା ବାଡ଼ରେ ଲୁଗା ପକେଇ ଚିରିବା ଆ ବଳଦ ମତେ ବିନ୍ ଯା ମାଁକୁ ଯା ପୁଅକୁ ସାପ କାମୁଡ଼ି ଥାଏ ତା ମାଁ ପାଳ ଦୌଡ଼ି ଦେଖିଲେ ଡରିବ ଏଇସବୁ ବାକ୍ୟ ଗୁଡ଼ିକ ରୂଢ଼ି ପ୍ରୟୋଗ କରିବା ଦ୍ୱାରା ଆମକୁ ମତେ ବହୁତ ଆନନ୍ଦିତ ଏବଂ ଖୁସି ଭଲ ଭଲ ଲାଗେ ଶୁଣିବା ପାଇଁ ପଢ଼ିବା ପାଇଁ